ଦୁଇ ଦିନ ତଳେ ଯେଉଁ ନିତୁ ସିଂ ମ୍ୟାମ୍ଙ୍କର ଯେଉଁ ଇଂଗ୍ରାଜି ଗ୍ରାମାର ବହି ଟିଏ କିଣିଥିଲି ପ୍ଳୀନ୍ଥ ଟୁ ପାରାମାଉଣ୍ଟ ସେ ଗ୍ରାମାର ବହିର କାଗଜଟି ବହୁତ ଖରାପ ଥିଲା ନକରାତ୍ମତକ ଯଦି ଆମେ ଅରାମସେ ତାକୁ ହାତରେ ଧରିବା ଭିଡ଼ିଦେବା ହୁଏତ ଚିରି ଯାଇପାରେ କିମ୍ବା ଝାଳ ଲାଗି ଚିରି ଯାଇପାରେ ଆଉ ଆକୁ ଯଦି ରଖିବା ଇଏ ଅଳ୍ପ ଦିନରେ ମଳିନ ପଡ଼ିଯାଉଛି ନା ମୁଁ ଦେଖିକି ପଢ଼ିବାରେ ଅସୁବିଧା ହେଉଛି କାଗଜ ସହିତ ତାଙ୍କର ମଲାଟଟି ଯେଉଁ ଦେଇଥିଲେ ତାର ଜଲ୍ଦି ବି ଚିରି ଯାଉଛି ଏବଂ ପିଲାମାନେ ଏହି ବହିଟିକୁ ପସନ୍ଦ କରୁ ନାହାନ୍ତି ଆଉ ଏହି ବହି ମୁଁ ଆଗକୁ କିଣିବିକି ନାହିଁ ସେ ବିଷୟରେ ଭାବି ନାହିଁ ଭାବୁଛି ଅନ୍ୟ ଏକ ବହି ତା ବଦଳରେ କିଣିପାରେ